ହେଲୋ ହେଲୋ ହଁ ତୁମର ୱାରିଂ କରିବ ପରା ଆଉ କ'ଣ ସାମାନ ଆମେ ନେବୁନା ତୁମର ଆଣିବା ନା କ'ଣ ହଁ ଆଉ ଆମର ପିଲାମାନେ ଆସିବେ ସବୁ ଖାଇବା ଖର୍ଚ୍ଚ ବାଚ ସବୁ ପିଲାମାନଙ୍କର ଚା' ପାଣି ସବୁ ଦେବ ହଁ ହେଲେ କୋଉଦିନ ହେଲେ ହଁ ତାହେଲେ ତାହେଲେ କୋଉଦିନ କରିବା କୋଉଦିନ କରା ହେବ

ତୁମେ ଯୋଉଦିନ କହିବ କହିଲି ସେବେ ସୁବିଧା କରିବା ଆମେ ଯିବୁ ଦେଖିକି ଆସିବୁ ଆସିଲେ କ'ଣ କରିବା ଆମକୁ କୁହ କହିଲେତ କରିବା ହଁ ହଉ ଆମେ ଆସିକରି ଦେଖିକି ଯିବୁ ତା ଉପରୁ ଆସିଲେ ତାକୁ କ'ଣ କ'ଣ ଲାଗିବ କ'ଣ ଆଣିବା ଆଉ ତୁମେ କହିଲେ ତାକୁ ଧିରିକରି ଆମେ କହିଲୁ ତୁମେ ଆଣିବା ଆଉ ହେଲା ନା ଆଉ କ'ଣ ଆଉ ଆଉ ଆଉ ପହଞ୍ଚିକି କେତେ ପଇସା କ'ଣ ଆମକୁ ଇଏ କରିବ କହିଲି କେତେ ପଇସା କହିଲେ ତ ଆମେ ଅ ହଁ ହଉ ହଉ ଠିକ୍ ଅଛି ଆସିଲେ ଦେଖିକିରି ଗଲେ ତ ଏଇ କରିବା ଆଉ ହଁ ମେଟେରିଆଲ୍ ତୁମେ ଆଣିବ ନା ଆମେ ଆଣିବୁ ତୁମେ ଆଣିବ ହଉ ରଖୁଛି ହେଲା